ହଁ ହେଲୋ ଆମ ଆମ କଷ୍ଟମର ହେଲା ତେଲ ସାବୁନ ତେଲ ସାବୁନ ସ୍ନୋ ପାଉଡର୍ ପିଲାମାନଙ୍କର ନଖପଲିଶ ଏସବୁଆଣିକି ଆମ ପାଖରେ ଘରେ ପହଞ୍ଚିବା ହଁ ହଁ ହଁ ହଁ ହଁ ହଁ ହଁ

ଏଇ ସବୁ ଭଲ ଜିନିଷ ଆଣିବା ଭଲ ପଇସା ରଖିବୁ ବୋଲି ହଁ ହଁ ହଁ ହଁ ହଁ

ଭଲ ଜିନିଷ ଆଗ ଆଣିବେ ସବୁ ଜିନିଷ ସବୁ ଜିନିଷ ସବୁ ଜିନିଷରୁ ଦଶ ଦଶଟାରେ ଆଭ ଆଣିବେ ଦଶ ଦଶଟା ଆଣିଲା ପରେ ତାପରେ ଆଉ ଥରେ ଦେଖିକରି ଆଉ ଥରେ ଅଣା ହେବ ହଁ ସବୁ ଜିନିଷ ଦଶ ଦଶଟା ଆଣିିବେ

ଡଜନ ହିସାବରେ ଆଣିଲେ ସୁବିଧା ହଁ ଡଜନ ହିସାବରେ ସବୁ ଜିନିଷ ଆଣିବେ

ହଁ ହଁ ହଁ ହଁ ହଁ ହଁ